ମୁଁ ଏକ ବିରଳ ପକ୍ଷୀ ଦେଖିଛି ଯାହାକି ଏକ ମୟୂର ସେଇ ଆକାରରେ ମଧ୍ୟ ବଡ଼ ଏବଂ ଅସ୍ୱାଭାବିକ ଅଟେ ସେ ଏପରି କିକାଇ ଥାଏ କି ରାତିରେ ଶୋଇଥିବା ଏକ ବ୍ୟକ୍ତି ତା'ର ଆବାଜ୍ ଶୁଣି ରାତିରେ ତା'ର ନିଦ୍ରାରୁ ଉଠି ଡ଼ରିଯିବ ଏବଂ ସେ ଏପରି ଏ ଚାଲିଥାଏ ତାହାକୁ ଦେଖିବା ମଧ୍ୟ ସ୍ୱଭାବିକ ଓ ତା ମୟୂର ଓ ତା'ର ପଙ୍ଖ ମଧ୍ୟ ସୁନ୍ଦର ଏବଂ ସେ ବିରଳ ଅଟେ ଯାହାକି ଦେଖିବାକୁ ମଧ୍ୟ ଖୁବ୍ କମ୍ ମିଳେ ଏହି ସମୟରେ ସେହି ବିରଳ ମୟୁର ଦେଖିବାକୁ ଲୁପ୍ତ ହୋଇଯାଇଛନ୍ତି ଯାହାଦ୍ୱାରା ଭାଗ୍ୟରେ ଥିଲେ ହିଁ ଏପରି ପକ୍ଷୀ ମିଳିଥାଏ